ହେଲୋ ସାର୍ ନମସ୍କାର ସାର୍ ମୁଁ ଆପଣଙ୍କ ସ୍କୁଲର ପିଅନ କହୁଛିି ଆଉ ଆପଣଙ୍କ ହଁ ସାର୍ମାନେ ତ ସମସ୍ତେ ଆସିଗଲେଣି ସମସ୍ତେ ଆଜ୍ଞା ଆସି ପିଅନ ପିଲାମାନେ ହଁ ଆସିଗଲେଣି ଗୋଟେ ଅଧେ କିଏ ଅଛନ୍ତି ସେ ପଛରେ ଆସୁଛନ୍ତି ହଁ ଦୂରରୁ ତ ଦେଖାଯାଉଛି ଆସୁଛନ୍ତି ହଁ ମୁଁ ଗେଟ୍ ପାଖରେ ଠିଆ ହୋଇଛି ନା ସବୁ ସାର୍ମାନେ ଭିତରକୁ ଗଲେଣି ପିଲାମାନେ ମଧ୍ୟ ଭିତରେ ଗଲେଣି ପଡ଼ିଆରେ ସବୁ ଅଛନ୍ତି ଆଉ ଏବେ ବେଲ୍ ବାଜିବା ଟାଇମ୍ ହୋଇଗଲାଣି

ବେଲ୍ ବାଜିବ ସାର୍ମାନେ ତ ତାଙ୍କ କ୍ଲାସରେ ଆଜ୍ଞା ସବୁବେଳେ ତ ପିରିଅଡ୍ ହିସାବରେ ସାର୍ମାନେ କ୍ଲାସ୍ରେ ରହୁଛନ୍ତି ପାଠ ପଢ଼େଇବାର ତ ମୁଁ ଦେଖୁଛି ହୁଁ କ୍ଲାସରେେ ତ ରହୁଛନ୍ତି ପଢ଼ଉଛନ୍ତି ହେଲେ ପିଲା କେତେ ଦୂର ବୁଝୁଛନ୍ତି ସାର୍ ମୁଁ ଆଉ ସେଇଟା କହିପାରିବିନି ହୁଁ ହୁଁ ସାର୍ ଆମ ସ୍କୁଲରେ କ'ଣ ସେ ଜଣେ ସାଇନ୍ସ ସାର୍ ଆଉ କେହି ନାହାନ୍ତି ସାଇନ୍ସ ସାର୍ ତା'ହେଲେ ସେଇଥିପାଇଁ ଅସୁବିଧା ହେଉଛି ଆଉ ସାର୍ ବୋଧେ ବୁଝଉଛନ୍ତି ପିଲା ବୁଝିପାରୁ ନାହାନ୍ତି ଯାହାଫଳରେ ପ୍ରଶ୍ନ ଉତ୍ତର ଯେତେବେଳେ ଦେବାକୁ ପଡ଼ୁଛି ପରୀକ୍ଷାରେ ହଁ ଭଲ କରି ଟିକେ ବୁଝେଇକରି ପିଲାଙ୍କୁ କହିଲେ ସିନା ପିଲାମାନେ ପରୀକ୍ଷାର ପ୍ରଶ୍ନ ଅନୁଯାୟୀ ଉତ୍ତରଟା ଠିକ ଲେଖିବେ ଆଉ ସେଇ ନମ୍ବରଟା ଭଲ ହଁ ଭବିଷ୍ୟତଟା ତ ସାଇନ୍ସ ଉପରେ ହିଁ ନିର୍ଭର କରିବ ନା ସାର୍ ଆଉ ସାର୍ ଆପଣ ହିଁ କହିବେ ମୁଁ ଦେଖୁଛି ସାର୍ ପଢ଼ଉଛନ୍ତି କିନ୍ତୁ ମାର୍କ କାହାର କମ୍ ବେଶୀ ଆସୁଛି ମୁଁ ଜାଣିନି ଆପଣ ବର୍ତ୍ତମାନ କହିଲାରୁ ମୁଁ ଜାଣିଲି ତେଣୁକରି ଆପଣ ହିଁ ସାର୍ଙ୍କୁ ଡାକିକି କୁହନ୍ତୁ ଆଉ

ହଁ

ହଁ

ହଁ ହଁ ଅଲଗା ସବୁ ସବଜେକ୍ଟ ଭଲ ଅଛି ଖାଲି ସାଇନ୍ସ ଟିକେ କମ୍ ରହୁଛି ହଁ ଟିକେ ସାର୍ଙ୍କୁ କୁହନ୍ତୁ ହଉ ଆଜ୍ଞା ରହିଲି ନମସ୍କାର